ମୁଁ ପରବର୍ତ୍ତୀ ଅର୍ଡ଼ର ସମୟରେ ମାର୍କେଟ ଯାଇଥିଲି ଦେଖିଲି ସେହି ଦୋକାନରେ ଅର୍ଡ଼ର ଅଛି ପ୍ୟାଣ୍ଟ ସାର୍ଟ ଶାଢ଼ୀ ସାୟା ବ୍ଳାଉଜ କମ୍ବଳ ବେଡ଼ସିଟ୍ ପିଲୋ କଭର ତକିଆ ଖୋଳ ଇତ୍ୟାଦି ଛୋଟ ଛୁଆଙ୍କର ବି ପ୍ୟାଣ୍ଟ ସାର୍ଟ ଇତ୍ୟାଦି ଜିନିଷର ଲାଭ ଉଠେଇଲି ପୂର୍ବ ଅର୍ଡ଼ର ସମୟରେ ମୁଁ ଏମିତିକି ଶାଢ଼ୀ ଠାରୁ ନେଇ କମ୍ବଳ ପର୍ଯ୍ୟନ୍ତ ଅନେକ ଜିନିଷର ରିହାତି କୁପନ ଉଠାଇଲି ପରବର୍ତ୍ତୀ ସମୟରେ ଆଉ ଟିକିଏ ଶସ୍ତା ହେଲେ କିଛି ଲାଭ ଉଠାଇବାକୁ ଚାହୁଁଛି ତାର ପରବର୍ତ୍ତୀ ସମୟରେ ବାଲ୍ଟି ମଗ୍ ସାବୁନ ପେଷ୍ଟ ରୋଷେଇ ଜିନିଷ ଇତ୍ୟାଦିର ଲାଭ ଉଠେଇବାକୁ ଚାହୁଁଛି ଏମିତିକି ସବୁ ଜିନିଷର ଲାଭ ଥିଲେ ଆମେ ଆଗକୁ ବଢ଼ିପାରିବା